ଖୋର୍ଦ୍ଧା ଜିଲ୍ଲାରେ ହିନ୍ଦୁ ମୁସଲମାନ୍ ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକ ବାସ କରନ୍ତି ଏବଂ ଆଦିବାସୀ ହରିଜନ ଜନଜାତିର ଲୋକ ମଧ୍ୟ ବାସ କରନ୍ତି ଏଠାରେ ପ୍ରାୟ ହିନ୍ଦୁମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି ମୁସଲମାନ୍ ମୁସଲମାନ୍ ଭାଷାରେ କଥାବାର୍ତ୍ତା କରନ୍ତି ଏବଂ ଖ୍ରୀଷ୍ଟିୟାନ୍ ମାନେ ମଧ୍ୟ ଖ୍ରୀଷ୍ଟିୟାନ୍ ଭାଷାରେ କଥାବାର୍ତ୍ତା ହୁଅନ୍ତି କିନ୍ତୁ ସମସ୍ତେ ପ୍ରାୟତଃ ଓଡ଼ିଆ ଭାଷାରେ କଥାବାର୍ତ୍ତା ଜାଣନ୍ତି ଏବଂ ଏଇଠି ବିଭିନ୍ନ ସଂସ୍କୃତି ଏବଂ ପରମ୍ପରା ଚାଲୁରହେ ଖ୍ରୀଷ୍ଟିୟାନ୍ ମାନେ ହିନ୍ଦୁ ଏବଂ ମୁସଲମାନ୍ ମାନଙ୍କୁ ସହଯୋଗ କରନ୍ତି ସେମାନେ ସଂସ୍କୃତି ଏବଂ ପରମ୍ପରା ପାଳନ କରିବା ପାଇଁ ଏବଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତେ ଏକତ୍ର ହୋଇ ସବୁ ପର୍ବକୁ ପାଳନ କରନ୍ତି ଏଇଠି ଭିନ୍ନତା ନଥାଏ ବିଶେଷ କରି ବ୍ରାହ୍ମଣ କରଣ କ୍ଷତ୍ରିୟ ଏମାନେ ମଧ୍ୟ ହିନ୍ଦୁ ହେଲେ ମଧ୍ୟ ଏମାନେ ଅନ୍ୟତ୍ର ଜାତିକୁ ମଧ୍ୟ ସମ୍ମାନ ଦେଇଥାନ୍ତି